ଆପଣଙ୍କ ଅଞ୍ଚଳରେ କିମ୍ବା ନିକଟରେ କୌଣସି ଐତିହାସିକ ସ୍ଥାନ ଦୁର୍ଗ ମନ୍ଦିର ସ୍ମାରକୀ ଅଛି କି ଯାହାର ଐତିହାସିକ ମହତ୍ତ୍ଵ ରହିଛି ଆପଣ ସେସବୁକୁ ଭ୍ରମଣ କରିଛନ୍ତି କି ହଁ ଆମ ଗାଁ ପାଖରେ ଗୋଟେ ରାଧାକୃଷ୍ଣ ମନ୍ଦିର ଅଛି ସେଇଠି ଡେଲି ଭକ୍ତମାନେ ପୂଜା କରତେ ଆସନ୍ତି ଏବଂ ବର୍ଷରେ ଥରେ ଅଷ୍ଟମପ୍ରହରି ହୁଏ ଆମ ଦୂରଦୂରାନ୍ତରୁ ସବୁ ଦଳ ଆସନ୍ତି କୀର୍ତ୍ତନ ହୁଏ ଏସବୁ ହୁଏ ଏଠୁ ତିନି ଚାରି କିଲୋମିଟର ଭିତରେ ଗୋଟେ ଶିବ ମନ୍ଦିର ଅଛି ସେଠୁକୁ ପୂଜା କରିବା ପାଇଁ ବହୁତ ରାଜ୍ୟ ବାହାରୁ ଏବଂ ବହୁତ ଦୂରଦୂରାନ୍ତରୁ ଲୋକ ଆସନ୍ତି ଦେଖିବା ପାଇଁ ବହୁତ ସୌନ୍ଦର୍ଯ୍ୟ ଅଛି ତାକୁ ଲାଗିକି ଗୋଟେ ପୋଖରୀ ଅଛି ତା ନିକଟରେ ଗୋଟେ ନାଳ ଯାଇଛି ଏବଂ ତା ପାଖେ ଜଙ୍ଗଲ ଅଛି ଦେଖିବା ପାଇଁ ସୌନ୍ଦର୍ଯ୍ୟ ବହୁତ ସେଇପାଇଁ ରାଜ୍ୟ ବାହାରୁ ଡେଲି ଲୋକ ଆସନ୍ତି ତେଣୁ ଏଠୁ ଆଉ ଚାରି ପାଞ୍ଚ କିଲୋମିଟର ଭିତରେ ଆଉ ଗୋଟେ ଅଛି ମନ୍ଦିର ସେ ଗାଁ ଲୋକ କରିଛନ୍ ସେଠୁକୁ ମଧ୍ୟ ଲୋକ ଆସନ୍ତି ଏହିସବୁ ଦେଖିବା ପାଇଁ ବହୁତ ଲୋକ ଆସନ୍ତି ଏବଂ ଆଉ କିଛି କହିବେ ଆଉ କହିହବନି